ଦୁଇ ବର୍ଷ ହେଲା ଆଇରନ୍ ଗୋଟା କିଣିଥିଲି ଆଇରନ୍ ଏପର୍ଯ୍ୟନ୍ତ ଭଲ ଅଛି ଖରା ଦୁଇ ଗ୍ୟାରେଣ୍ଟି ବର୍ଷେ ଥିଲା ଖରାପ ହୋଇନାହିଁ ଯେଉଁ ବର୍ତ୍ତମାନ ଭଲ ଅଛି କମ୍ପାନୀ କି ଧନ୍ୟବାଦ ଦେଉଛି ଏ ଏବାଗିଆ ପ୍ରଡ଼କ୍ଟ ଆଣନ୍ତୁ ଯାହା ମଧ୍ୟରେ ଲୋକମାନେ ଉପକୃତ ହେବେ ଭଲ ଜିନିଷ କିଣିବେ କମ୍ପାନୀର ସେଲ୍ ହବ ମୁଁ ମଧ୍ୟ ଅନେକ ଜିନିଷ ମୁଁ ମଧ୍ୟ ଆପଣଙ୍କ କମ୍ପାନୀରୁ ଚାହିଁ କିଣିବାକୁ ଚାହୁଁଛି ସେ ସେହିପରି ଅନେକ ଲୋକମାନେ ମଧ୍ୟ ଭଲ ଜିନିଷ ପାଇ ଉପକୃତ ହୁଅନ୍ତୁ